ମୋତେ ରୋଷେଇ କରିବା ପାଇଁ ବହୁତ ଭଲ ଲାଗେ ସେଥିପାଇଁ ମୁଁ ଯେତେବେଳେ ମୁଁ ପ୍ଲସ୍ ଟୁ କରୁଥିଲି ସେତେବେଳେ ମୋର ଗୋଟେ ରୋଷେଇ କ୍ଲାସ୍ ହେଉଥିଲା ମୁଁ ସେଥିରେ ସବୁଦିନ ମୁଁ ରୋଷେଇ କ୍ଲାସ୍ରେ ଯୋଗ ଦିଏ ମୁଁ ସେଥିରେ ବହୁତ ବିଭିନ୍ନ ପ୍ରକାର ରୋଷେଇ ଶିଖିଥିଲି ମାନେ ଫାର୍ଷ୍ଟ୍ ହେଉଛି ଆମର ଯେମିତି ଶାଗ ଭଜାଠୁ ଆରମ୍ଭ କରିକି ବିଭିନ୍ନ ପିଠାପଣା ସହିତ ପନିର୍ ସହିତ ଚିକେନ୍ ମାଛ ମାଂସ ମଧ୍ୟ ସେଥିରେ ଆମକୁ ଶିଖାଉଥିଲେ ତାପରେ ମଧ୍ୟ ମୁଁ ଆଉ ଗୋଟେ ଜାଗାରେ ସେମିତି ରୋଷେଇ ଶିଖିବା ପାଇଁ ଯାଇଥିଲି ଆଉ ବିଭିନ୍ନ ପ୍ରକାର ରୋଷେଇ ହେଉଛି ପୃଷ୍ଟିକର ରୋଷେଇ ସହିତ ମୁଁ ବିଭିନ୍ନ ମଧ୍ୟ ବିଭିନ୍ନ ପ୍ରକାର ଶିଖିଛି ତାପରେ ଶିଖି ତାପରେ ଯେଉଁ ରୋଷେଇ ସିଏ ମାଧ୍ୟମରେ ମୁଁ ଘରେ ମଧ୍ୟ ଏବେ ମଧ୍ୟ ମୁଁ କରିପାରୁଛି ମୁଁ ଖାଇବା ସହିତ ମୁଁ ଘର ଲୋକଙ୍କୁ ଦେଇପାରୁଛି ସହିତ ଆଉ ବେଳେବେଳେ ମୁଁ ଯୋଉ ଜାଗାରେ ରୋଷେଇ ହୁଏ ସେଠି ମୁଁ ଯାଇକି ମଧ୍ୟ ରୋଷେଇ ମଧ୍ୟ କରୁଛି ଆମ ରୋଷେଇକୁ ବହୁତ ସମସ୍ତେ ପ୍ରଶଂସା ମଧ୍ୟ କରନ୍ତି ଆଉ ସେମାନେ ଆନନ୍ଦରେ ମଧ୍ୟ ମୋ ରୋଷେଇକୁ ଖାଆନ୍ତି ତାପରେ ମୁଁ ଯେବେ ମୋର ଫ୍ରି ଟାଇମ୍ ହୁଏ ପାଠରୁ ମୁଁ ଯେତେବେଳେ ଫ୍ରୀ ଟାଇମ୍ ପାଏ ମୁଁ ପ୍ରାୟତଃ ମୁଁ ରୋଷେଇରେ ମୁଁ ଲାଗି ପଡ଼ିଥାଏ ବିଭିନ୍ନ ମୋବାଇଲ୍ ମାଧ୍ୟମରେ ମଧ୍ୟ ମୁଁ ସର୍ଚ କରିକି ମଧ୍ୟ ରୋଷେଇ ମଧ୍ୟ ଶିଖିଥାଏ